ଆଜ୍ଞା କାମନା ସରକାର ମେକ୍ଅପ୍ ଆର୍ଟିଷ୍ଟ ପାଖରେ କଲ୍ ଲାଗିଛି କି ଆଜ୍ଞା ମୁଁ ମୁଁ ଗୋଟେ ମଡେଲ୍ ମୁଁ ମେକ୍ଅପ୍ କରେଇବି ଆଠ ତାରିଖ ଦିନ ମୁଁ ମେକ୍ଅପ୍ କରେଇବାକୁ ଚହୁଁଛି ଆପଣ କୋଉ ଟାଇପ୍ର ମେକ୍ଅପ୍ କରେଇ ଦେବେ କି ଆଜ୍ଞା ମୁଁ ଟିକେ ହେଭି ଟାଇପ୍ ହେଭି ଆଜ୍ଞା ଶୁଣନ୍ତୁ ମୁଁ ଟିକେ ହେଭି ଟାଇପ୍ର ମେକ୍ଅପ୍ କରେଇ ଦିଏ ସବୁ ଫ୍ରି ମାଡାମ୍ ଆଜ୍ଞା ମାଡାମ୍ ଫାଷ୍ଟ ଦିନରୁ ତ ମୋର ଫାଷ୍ଟ ଦିନ ମତେ ମିଡିୟମ୍ ହେଲେ ହେବ ଆଉ ଦଶ ଆଠ ତାରିଖ ଦିନ ମିଡିୟମ୍ କରେଇ ଦିଅନ୍ତୁ ଆଉ ଦଶ ତାରିଖ ଦିନ ମୋତେ ଟିକେ ହେଭି ମେକ୍ଅପ୍ ଦରକାର ଅଛି ଫାଷ୍ଟ ଦିନ ତ ନର୍ମାଲ୍ରେ ନର୍ମାଲ ମାନେ ପୁରା ତ ନର୍ମାଲ୍ ନାଇ ଟିକେ ହେଭି ହେଲେ ଚଳିବ କିଛି ଅସୁହିଧା ନାହିଁ ଆଜ୍ଞା ମାଡାମ୍ ମୋତେ ତ ସେମିତି କିଛି ମେକ୍ଅପ୍ ଜିନିଷ ଜଣା ନାହିଁ ଆପଣ ମୋତେ ନର୍ମାଲ୍ ମେକ୍ଅପ୍ ଟିକେ କରେଇ ଦେବେ ଆଠ ତାରିଖ ଦିନ ଆଠ ତାରିଖ ଦିନ ଦଶ ତାରିଖ ଦିନ ଟାଇମ୍ ଆପଣ ସକାଳେ ଦଶଟା ବେଳେ ପହଞ୍ଚି ଯାଆନ୍ତୁ ହଁ ମାଡାମ୍ ହଁ ଆପଣ ଦେଖି ଦେବେ ଯଦି ମୋତେ ପସନ୍ଦ ହେଲା ତ ସେଇଟା କରିବି ନ ହେଲେ ମୋ ମୋତେ ଯୋଉଟା ପଛ ପସନ୍ଦ ହେଉଛି ସେଇଟା ଆପଣ କରି ଦେବେ

ହଁ ଆପଣ ପହଞ୍ଚି ଯିବେ ଟିକେ ଜଲ୍ଦି

ମୋର ଡ୍ରାଏ ଡ୍ରାଏ ସ୍କିନ୍ ଆଜ୍ଞା ହଉ ଠିକ୍ ଅଛି ହେଲେ ମୁଁ ଆସିବି ଆଠ ତାରିଖ ଦିନ ଆଉ ଦଶ ତାରିଖ ଦିନ ମୋତେ ମେକ୍ଅପ କରି ଦେବେ ଆଠ ତାରିଖ ଦିନ ଟିକେ ନର୍ମାଲ୍ ହେଲେ ହେବ ଆଉ ଦଶ ତାରିଖ ଦିନ ହେଭି ଥିବ ଟିକେ

ହେଲେ ଦଶ ତାରିଖ ଦିନ କେ ଆଠ ତାରିଖ ଦିନ କେତେବେଳେ ଆସିବି

ହଉ ମାଡାମ୍ ଆଠ ତାରିଖ ଦିନ ଏତେ ଟାଇମ୍ ଟିକେ ଜଲ୍ଦି ହେଲେ ହେବ ମାଡାମ୍

ହଁ ମୁଁ ଜଶଟା ବେଳେ ଆସିଲେ ହେବ ମାଡାମ୍ ଦଶଟା ବେଳେ ହ ଆଉ ସେମ୍ ଟାଇମ୍ରେ ଦଶ ତାରିଖ ଦିନ ବି ପହଞ୍ଚି ଯିବେ ହଉ ଠିକ୍ ଅଛି ରଖୁଛି ମାଡାମ୍ ଥାଙ୍କ୍ ୟୁ ଥାଙ୍କ୍ ୟୁ ମାଡାମ୍